ଆମ ମାଲକାନଗିରି ଜିଲ୍ଲାରେ ବହୁତ କିଛି ଦେଖିବାକୁ ମିଳିଥାଏ ଯେମିତି ପାର୍କ୍ ଅଛି ଦୁଇ ତିନିଟା ବହୁତ ପ୍ରକାର ମନ୍ଦିର ଅଛି ସତିଗୁଡ଼ା ଡ୍ୟାମ୍ ଅଛି ପାର୍କ୍ ଅଛି ସେଥିରେ ବହୁତ କିଛି ଅଛି ସେଇଠି ଦେଖିବାକୁ ବାଲିମେଲା ଡ୍ୟାମ୍ ତା'ପରେ ଗୁରୁପ୍ରିୟା ସେତୁ ବହୁତ ପ୍ରକାର ଅଛି ଦେଖିବାକୁ ମିଳେ କ୍ରୀଡ଼ା ପ୍ରଙ୍ଗଣା ମଧ୍ୟ ଅଛି କଳାକୀର୍ତ୍ତି ମଧ୍ୟ ଅଛି ବହୁତ ପ୍ରକାର ଜିନିଷ ମାଲକାନଗିରିରେ ଦେଖିବାକୁ ମିଳୁଛି ବା ମିଳେ